ଆଜ୍ଞା ଆମର୍ ଏରିଆର୍ ଚାଷିମାନଙ୍କର୍ ମେନ୍ ସମସ୍ୟା ହେଲା ଆଜ୍ଞା ମଣ୍ଡି ସମସ୍ୟା ଆଜ୍ଞା ମାର୍କେଟ୍ନ ଧାନ୍ ପକାବ ଧାନ୍ ପକାବ ବଏଲେ ଆଜ୍ଞା ମିଲର୍ ଦେଖା ନେଇଁ କିଛୁ ନେଇଁ ବର୍ଷାପାତି ଆସିଗଲେ ଆଜ୍ଞା ସବୁ ଧାନ୍ ଭିଜି ଯାଉଛେ ଯେତେବେଳେ ଆଏଲେ ଆଜ୍ଞା ତା'ପରେ ଛଟ୍ନୀ ବାଟ୍ନୀ କରୁଛନ୍ ଆର୍ ଇଟା ତମର୍ଟା ଓଲ୍ ଅଛେ ଏନ୍ତା ଅଛେ ଢିମ୍କା ଅଛେ ଚାନ୍ଦି ଅଛେ ବଲି ନଉଛନ୍ ଆରୁ ପଏସା କାଟି ନଉଛନ୍ ସେଟା ଆଜ୍ଞା ଗୁଟେ ଆମର୍ ମାର୍କେଟ୍ନ ଗୁଟେ ହେତା ବଏଲେ୍ ମଣ୍ଡି ନ ଗୁଟେ ସୁବିଧା ହେତା ବେଏଲେ ଆଜ୍ଞା ସବୁ ଆଡେ୍ ଛାଉଣି ଫାଉଣୀ ହେଇକରି ରେହତା ବଏଲେ ଆଜ୍ଞା ଆମେ ଧାନ୍ ଚଉଲ୍ ନେଇକରି ଆମେ ରଖି ପାର୍ତୁ ଚାଷିମାନ୍କର୍ ହେଟା ଗୁଟେ ମେନ୍ଟା ଏ ଆର୍ ଆଉ ଗୁଟେ ଆଜ୍ଞା ଆମର୍ ମଣ୍ଡି ନ ଗୁଟେ ଶୀତଲ୍ ଭଣ୍ଡାର ହେତା ବଏଲେ ଆଜ୍ଞା ଆମେ ପନିପରିବା ଟିକେ ରଖିପାର୍ତୁ ଠିକ୍ ସେଟା ଆମର୍ ମୁଣ୍ଡିନୁ ହେଟା ଗୁଟେ ମେନ୍ ସମସ୍ୟାଟେ ରହିଯେଇଛି ହେଟା ବର୍ଷା ପାତିନୁ ସବୁନୁ ବଞ୍ଚିଯାଏତା ସବ୍କର୍ ଠିକ୍ ହେଇଯାଏତା ସେଥିର୍ଲାଗି ଆଜ୍ଞା ଇଟା ସରକାର୍କେ ହେଟା ଆମର୍ ଗୁହାରି ଏ ଆଉ